ନମସ୍କାର ବେଙ୍ଗଲୋର ଯେ ଭଲ ତୁ କେମିତି ଅଛୁ ଆଉ ବେଙ୍ଗଲୋର ଯାଇଥିଲୁ କ'ଣ କାମ କେମିତି ଚାଲିଛି ଆଉ ପେମେଣ୍ଟ ପତ୍ର ପେମେଣ୍ଟ୍ ପତ୍ର ପେମେଣ୍ଟ୍ ପତ୍ରଟା କେମିତି ଚାଲିଛି ଦରମା ପାଣି ଖାନା ପିନା

ଫ୍ୟାକ୍ଟ୍ରି କାମ ଭଲ ଚାଲିଛି ଆମର ଦୋକାନ ବାଡ଼ି ସବୁ ଭଲ ଚାଲିଛି ଆଉ ଏମିତି ଯାହି ତାହି ଚାଲୁଛି ଆଉ ଦେଖିବା ଯିବା ଏତେ ବାଟ ଯିବା ପାଇଁ ତ ଭିଡ଼ ପଡ଼ୁଛି ଆଉ ଗାଁ ପାଖରେ ରହିବାଟା ଟିକେ ଭଲ ନା ଆଉ ଏତେ ବାଟ ଯାଇ ବେଙ୍ଗଲୋରରେ ରହିବା ଆମେ ତ କେବେ ବେଙ୍ଗଲୋର ଦେଖିନୁ ଆଉ ଯିବୁ କେବେ ହଉ ଠିକ୍ ଅଛି ସେତ ବେପାର ପାଣି ଏତେ ଭଲ ଚାଲୁନି ଆଉ ତାପରେ ନ ହେଲେ ବେଙ୍ଗଲୋର ଯିବା ଆଉ ସମସ୍ତେ ଭଲ ଅଛନ୍ତି ହଉ ଠିକ୍ ଅଛି କୋଉ ଦିନ ଯିବୁ କି ହେଲୋ କୋଉ ଦିନ ଯିବୁ କି ଦେଖିକି ମାନେ କୋଉ ଦିନ ତ ଡେଟ୍ କହିଲେ ନା ମୁଁ କହିବି ନା ଆଉ ମୁଁ ସେଇ ହିସାବରେ ମୁଁ ଓଃ ଆଉ ନୂଆଖାଇ କି ଆସିଲା ବେଳକୁ ମୋତେ ଫୋନ୍ କରିବୁ ଇଏ ଘରକୁ ଆସିଲେ ଏ କହିବୁ ନା ଆଉ

ନୂଆଖାଇ ତ ସେମିତି ତୁ ଆସିଲେ ଯାଇ ଜାଣିବୁ ନା ନୂଆଖାଇଟା କ'ଣ ହୁଏ କ'ଣ ନାଇ ହଁ ଚାଲିଛି ସେମିତି ଆଉ ହଉ ହଉ